ସମ୍ବାଦର ସ୍ୱାଧିନତା ହେବା ଅତି ଆବଶ୍ୟକ ଯାହାଦ୍ୱାରା ଲୋକମାନେ ସତ୍ୟର ସମ୍ମୁଖୀନ ହୋଇଥାନ୍ତି ଏ ସମ୍ବାଦ ହେଉଛି ଜନସାଧାରଣଙ୍କର ତୃତୀୟନୟନ ଯାହାଦ୍ୱାରା ସେହି ସମ୍ବାଦ ସହାୟତାରେ ଦେଶ ବିଦେଶରେ ହେଉଥିବା ସତ୍ୟତାକୁ ଆମେ ଜାଣିଥାଉ ଆଜିକାଲି ସେହି ସମ୍ବାଦରେ ଏ କାର୍ଯ୍ୟ କରୁଥିବା ସମ୍ପାଦକ କିଛି ସତ୍ୟ ଏବଂ ଅସତ୍ୟକୁ ମିଶାଇ ଏକ ଘଟଣା ର ବିଷୟ ତାହାକୁ ପ୍ରଦାନ କରି ଜନସାଧାରଣଙ୍କ ଆଗରେ ରଖୁଛନ୍ତି ଯାହାଦ୍ୱାରା ସମ୍ବାଦ ଉପରେ ଜନସାଧାରଣଙ୍କ ବିଶ୍ୱାସ ଉଠିଯିବାକୁ ଲାଗୁଛି ତେଣୁକରି ସେହି ସମ୍ବାଦର ସମ୍ପାଦକଙ୍କୁ ଓ କିଛି ତାହା ସବୁ ବୁଝିବାକୁ ହେବ ହ ଯାହାକି ସମ୍ବାଦ ହେଉଛି ଏକ ଜନସାଧାରଣଙ୍କ ଏକ ତୃତୀୟ ନୟନ ତେଣୁକରି ସେଥିରେ କେବଳ ସତ୍ୟର ପରିଚୟ ଦେବା ଉଚିତ ଏବଂ ସେହି ସତ୍ୟତାକୁ ମୁଁ ଲୋକ ଆଗରେ ରଖିବା ଦ୍ୱାରା ସେମାନେ ସତ୍ୟର ବିଷୟ ଜାଣିଥାନ୍ତି ଯାହାଦ୍ୱାରା ଯାହାଦ୍ୱାରା ସେମାନେ ସତ୍ୟକୁ ଜାଣି ଏକ ପଦକ୍ଷେପ ନେଇଥାନ୍ତି ଏବଂ ସମ୍ବାଦର ସ୍ୱାଧିନତା ନହେଲେ ସେହି ସତ୍ୟକୁ ଜାଣିବା ଅସମ୍ଭବ ହୋଇପଡ଼ିବ